ହଁ ମୁ ଦଶରୁ ଦଶଲକ୍ଷ ପର୍ଯ୍ୟନ୍ତ ପାଞ୍ଚଟି ସଂଖ୍ୟା କହିପାରିବି ଗୋଟିଏ ହେଉଛି ସାତଶହ ଅଣତିରିଶ ଆଉ ଗୋଟିଏ ହେଉଛି ଆଠଶହ ଦୁଇ ଆଉ ଗୋଟିଏ ହେଉଛି ଦଶ ହଜାର ପାଞ୍ଚ ଆଉ ଗୋଟିଏ ହେଉଛି ବାର ହଜାର ତିନିଶହ ପଇଁତିରିଶ ଆଉ ଗୋଟିଏ ହେଉଛି ଚବିଶ ହଜାର ତିନିଶହ ପଇଁଚାଳିଶ ଆଉ ଗୋଟିଏ ହେଉଛି ପନ୍ଦର ହଜାର ପାଞ୍ଚଶହ ପଞ୍ଚାବନ